ଆଜ୍ଞା ମୁଁ ହୋଟେଲରୁ କହୁଛି ହଁ ହେବ ଦେଖନ୍ତୁ ଆମର ଦୁଇଟା ରୁମ୍ ଭଲ ରୁମ୍ ଅଛି ଏ ସି ବାଲା ଅଛି ନନ୍ ଏ ସି ବାଲାବି ଅଛି ଆପଣ ଯେଉଁଟା ଚାହିଁବେ ସେଇଟା ନେବେ ପ୍ରଥମେ ଏ ସି ବାଲା ଟିକେ ଅଧିକା ପଇସା ପଡ଼ିବ କମ୍ ଏ ସି ବାଲା ଯେଉଁଟାକି ଏ ସି ନଥିବ ସେଇଟା କମ୍ ପଇସା ପଡ଼ିବ ଆପଣ କେଉଁଟା ନେବେ ଆମର ହୋଟେଲରେ ବହୁତ ଗୁଡ଼ାଏ ଫାସିଲିଟି ଅଛି ଆଜ୍ଞା ଯେମିତିକି ଆମ ହୋଟେଲରେ ପାର୍କିଂ ସୁବିଧା ଅଛି ହୋଟେଲ ଅଛି ହୋଟେଲରେ ଭଲ ଭଲ ଖାଇବା ଅଛି ରେଷ୍ଟୁରାଣ୍ଟ ଅଛି ମାନେ କ୍ଲବ ଅଛି ଆପଣ ବୁଲିବା ପାଇଁକି ବଗିଚା ବି ଏଠି ଅଛି ସବୁ ସବୁ ଭଲ ଭଲ ଜିନିଷ ଅଛି ହୋଟେଲରେ ଯଦି ଆପଣ ଗୋଟିଏ ଦିନ ପାଇଁ ଯଦି ରହିବାକୁ ଚାହୁଁଛନ୍ତି ଆପଣଙ୍କୁ ତିନି ହଜାର ଟଙ୍କା ଦେବାକୁ ପଡ଼ିବ ଯଦି ଆପଣଙ୍କୁ ଚବିଶ ଘଣ୍ଟାରୁ ଅଧିକା ସମୟ ରହିବାକୁ ପଡ଼ୁଛନ୍ତି ତେଣୁ ଆପଣଙ୍କୁ ଏକ୍ସଟ୍ରା ଦୁଇ ହଜାର ଟଙ୍କା ଦେବାକୁ ପଡ଼ିବ ଆମ ହୋଟେଲକୁ ନାଇଁ ସେମିତି ନାହିଁ ମ୍ୟାଡ଼ାମ ଦେଖନ୍ତୁ ଆମ ହୋଟେଲ ଆମ ଓଡ଼ିଶାର ପ୍ରଖ୍ୟାପ୍ରଖ୍ୟାତ ହୋଟେଲ ସବୁ ଜଣାଶୁଣା ହୋଟେଲ ଏଠି ସବୁ ଭଲ ଭଲ ନେତା ମନ୍ତ୍ରୀ ହୋଟେଲ ଯିବା ଆସିବା କରନ୍ତି ସେଥିପାଇଁ ଆମ ହୋଟେଲ ବହୁତ ପ୍ରସିଦ୍ଧ ଆପଣ ଯଦି ଚାହିଁବେ ରହିବାକୁ ଆପଣ ଯଦି କହିବେ ଆମେ ଆମେ ରେଜିଷ୍ଟର କରିଦେବୁ ଆଚ୍ଛା ଆପଣ ଯଦି ଚବିଶ ଘଣ୍ଟାରୁ ଯଦି ଅଧିକା ଦି ସମୟ ରହିବେ ତା'ହେଲେ ଅଧିକା ଚାର୍ଜେସ୍ ଲାଗିବ ଯଦି ଆପଣ ଚବିଶ ଘଣ୍ଟାରୁ କମ୍ ରହିବେ ତିନି ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ଆମ ହୋଟେଲକୁ ଆପଣ ଦେଇପାରିବେ ଚାରି ପାଞ୍ଚ ଜଣ ଯିବାକୁ ଆଜ୍ଞା ଜଣଙ୍କୁ ଦୁଇ ହଜାର ଟଙ୍କା ଲାଗୁଛି ଯଦି ଚାରି ପାଞ୍ଚ ଜଣ ଯିବେ ଆପଣଙ୍କୁ ଦଶ ହଜାର ଟଙ୍କା ଦେବାକୁ ପଡ଼ିବ ଆମ ହୋଟେଲରେ ସୁବିଧା ବି ଭଲ ସୁବିଧା ବି ଅଛି ଆଜ୍ଞା ନିଶ୍ଚିତ ଆଡ଼ଭାନ୍ସ ଦେଲେ ଆମେ ଜାଣିବାକୁ ପାଇବୁ ଯେ ଆପଣ ହୋଟେଲ ନେବାକୁ ଚାହୁଁଛନ୍ତି ଆଉ ଇଚ୍ଛୁକ ବି ଅଛନ୍ତି